ସମାଜରେ ବିଭିନ୍ନ ପ୍ରକାର କାର୍ଯ୍ୟ ଅଛି ସମାଜ ସବୁ କାର୍ଯ୍ୟ ଭିତରେ ମୁଁ ବି ସମାଜ ସେବା କରିବାକୁ ନିଜକୁ ଭଲ ପାଏ ଏହି କାର୍ଯ୍ୟକ୍ରମ କଲା ବେଳେ ଜଣେ ଲୋକର ସେବା କଲେ ତା ର କୌଣସି ଗୋଟେ ଅଭାବ କୌଣସି ଗୋଟେ ଅସୁବିଧା ଦୂର କଲାପରେ ମନରେ ମଣିଷର ଶାନ୍ତି ଆସେ ତାକୁ ମୁଁ ବହୁତ ପସନ୍ଦ କରେ ଏହି କାର୍ଯ୍ୟ ଦ୍ୱାରା ଆମର ସମାଜରେ ସବୁ ବର୍ଗର ଲୋକଙ୍କର ଉପକୃତ ହୋଇଥାଏ ଏବଂ ସମସ୍ତେ ମଧ୍ୟ ଏଇ କାର୍ଯ୍ୟକ୍ରମ

ମୋର ଉପଦେଶ ଅଛନ୍ତି ବହୁତ ମୋର ମାର୍ଗଦର୍ଶକ ଯେଉଁମାନେ କି ମୋତେ ପ୍ରେରଣା ଦେଇଛନ୍ତି ଭଲ ମାର୍ଗ ଯିବା ପାଇଁ ସେମାନେ ମୋତେ ପ୍ରୋତ୍ସାହିତ କରିଛନ୍ତି ଏବଂ ସେମାନଙ୍କୁ ମୁଁ ସବୁବେଳେ କୃତଜ୍ଞତା ଜଣେଇଥାଏ